ହଁ କିଏ ହେମନ୍ତ କଣ କରୁଛ ନୂଆ ବର୍ଷରେ ହଁ ଆଉ ତମର ସିଆଡ଼େ ହାଲ୍ଚାଲ୍ କେମିତି ସବୁ ଫାଇଦା ସରିଛି ସେମିତି କଣ କଣ ସୁବିଧା ମିଳୁଛି

ତମ ଦେଇ କଣ କଣ ଫାଇଦା ହୋଇଛି ମାନେ ଆମ ଲେବର୍ ହିସାବରେ କଣ ଦେଇଛି ଫାଇ

ଆଉ କାମ ବି ଯାଉଛ ନାଇଁ ହଁ ଭତ୍ତାଫତ୍ତା ମିଳୁଛି ଠିକ୍ ଅଛି ଆମର ଏପଟେ ତ କଂଗ୍ରେସ ଆସିବ କଂଗ୍ରେସ ନହେଲେ ବି ଜେ ଡ଼ି ଆମର ଏଠି ବିଜେ ଆମର ଏଠି ବି ଜେ ଡ଼ି ଆଉ ସେତେ ଆମର ନେତାମାନଙ୍କୁ ବୁଝିଲ ଏମିତି କିଛି ଦେଉନାହାଁନ୍ତି ସୁବିଧା ସେମିତି ମିଳୁନି ଆଲିଆ ଦଶ ଟଙ୍କା ଆସିଲା ବେଳୁ ପାଞ୍ଚ ଟଙ୍କା ତାଙ୍କେ ଖାଇଦେଉଛନ୍ତି ଆମ ପାଖକୁ ଦିଇ ଟଙ୍କା ଆଉଛି

ହେଉଛି ସୁବିଧା ହେଉଛି ସବୁ ନାଇଁ

ହଁ ହଁ ଯେ ନବୀନ ପଟନାୟକ ଏବେ ସବୁ ତମର ସେ ସୁବିଧା ସବୁ କରିଦେଇଛନ୍ତି ନାଇଁ ହଁ ଆମର ଏଠି ସେତିକି ସୁବିଧା ନାଇଁ ଏଇଠି ଯେତେକି ମିଳିଲା ବେଳକୁ ତାଙ୍କର ସରେଇଦେଇଛି ବୁଝିଲ ଆଉ କଣ କରିବା ଏଇ ବର୍ଷ ଦେଖିବା ମୋଦୀ କି ଆଣିବାକୁ ଆମର ଇଆଡ଼େ ସବୁ ହାଲ୍ଲା ହେଲାଣି ହଉ ସୁବିଧା ଦେଖ ଯେଉଁଆଡ଼େ ସୁବିଧା ହେବ ଆମେ ଆମର ଶ୍ରମିକ ଲୋକଙ୍କ ଯେମିତି ସୁବିଧା ସେ ସବୁ କାମ କରିବା ଆଉ ଇଏ ତା'ର ଆମର ସୁବିଧାଟା ଦେଖ ଲୋକ କେମିତି ସୁବିଧା ପାଇବେ ଏଇ ଯେଉଁ ତାତି ଆଉଛି କଣ ଯାଉଛି ଆମର ଲେବର୍ ଲୋକ ଯେମିତି ଶ୍ରମିକ ହୁଅନ୍ତି ପ୍ରଫ଼ିଟ୍ ହେବ ସେଇ ହିସାବରେ ଟିକେ ସେମିତି କର ଆଉ କେନ୍ତି ସୁବିଧାରେ ଶ୍ରମିକ ମାନଙ୍କୁ ଫାଇଦା ହେବ ସେଇ ବିଷୟରେ ଭାବି ଚିନ୍ତିକି ଇଲେକଶନ୍ ଆମ ଭୋଟ୍ ଦେଲା ବେଳକୁ ଦେଖିବା ଆଉ ଯେଉଁ ଭଲ ଲାଗିଲା ଆଉ ଠିକ୍ ଅଛି